ନୟାଗଡ଼ ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ କରାଯାଏ ଦୁଇଟି ରଥଯାତ୍ରା ଏବଂ ଦୁର୍ଗାପୂଜା ଏହି ଦୁଇଟି ବହୁ ଆଡ଼ମ୍ବରରେ କରାଯାଏ ଏଥିରେ ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରନ୍ତି ନୟାଗଡ଼ର ଭାଷା ଓଡ଼ିଆ ଓ ଧର୍ମ ହେଉଛି ହିନ୍ଦୁ ସେମାନେ ଆମ ଶ୍ରୀଜଗନ୍ନାଥଙ୍କୁ ସମସ୍ତେ ବିଶ୍ୱାସ କରନ୍ତି ଏବଂ ରଥଯାତ୍ରାକୁ ବହୁ ଆନନ୍ଦର ସହିତ ପାଳନ କରନ୍ତି ରଣପୁର ଏବଂ ନୟାଗଡ଼ ସହରରେ ଏହି ଦୁଇ ଯାଗାରେ ରଥଯାତ୍ରା ବହୁ ଆଡ଼ମ୍ବରରେ କରାଯାଏ ଏଠାରେ ରାଜା ଛେରା ପହଁରା କରନ୍ତି ଏବଂ ରଣପୁର ତହସିଲଦାର ସମ୍ପୂର୍ଣ୍ଣ ଦାୟିତ୍ୱ ନିଅନ୍ତି ନୟାଗଡ଼ ରଥଯାତ୍ରାରେ କଲେକ୍ଟର ଦାୟିତ୍ୱ ନିଅନ୍ତି ଜନସାଧାରଣ ଭକ୍ତିପୂତ ଭାବରେ ରଥକୁ ଶ୍ରୀ ମନ୍ଦିର ଦୁଆରୁ ଗୁଣ୍ଡିଚା ଦୁଆରକୁ ଟାଣି ଆଣିବାରେ ସହଯୋଗ କରନ୍ତି ଏବଂ ପୁନର୍ବାର ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀ ମନ୍ଦିରକୁ ବାହୁଡ଼ା ଦିନ ନେବାରେ ସାହାଯ୍ୟ କରନ୍ତି ରାଜା ସମ୍ପୂର୍ଣ୍ଣ ରୂପେ ସାହାଯ୍ୟ କରନ୍ତି ଠାକୁରଙ୍କୁ ଭକ୍ତିପୂତ ଭାବରେ ପ୍ରଣାମ କରି ରଥଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେମିତି ସୁବିଧାରେ ହୋଇପାରିବ ପ୍ରଜା ଠାକୁରଙ୍କ ପାଖରେ ଗୁହାରି କରିଥାନ୍ତି ଆମ ନୟାଗଡ଼ରେ ଜନସାଧାରଣ ଅତି ସରଳ ସେମାନଙ୍କର ଜୀବିକା କୃଷି ସେମାନେ ଚାଷ କାମ ବହୁତ ଆଡ଼ମ୍ବରରେ କରନ୍ତି ଏବଂ ପାଣି ପାଇଁ ବନ୍ଧ ଗାଡ଼ିଆ ସବୁ ସହଯୋଗ କରି ପାଣି ମଡ଼ାଇ ନିଜ ଫସଲକୁ ବଞ୍ଚାନ୍ତି ମୁଖ୍ୟ ଫସଲ ଧାନ ଏବଂ ମୁଗ ଯେଉଁ ଯେଉଁ ଯାଗାରେ ପାଣିର ସୁବିଧା ଅଛି ସେଠାରେ ଫସଲ ଅନ୍ୟାନ୍ୟ ଫସଲ ମଧ୍ୟ କରିବାର ସହଯୋଗ କରନ୍ତି